ମୁଁ ଏହି ସପ୍ତାହରେ ଯେଉଁ ସାବୁନଟି କିଣିଥିଲି ସେହି ସାବୁନଟି ଜମା ଭଲ ନୁହେଁ ସେହି ସାବୁନଟି ଲଗାଇଲା ପରେ ମୋ ମୁହଁରେ କ'ଣ କ'ଣ ବାହାରିଯାଉଛି ସେହି ସାବୁନଟି ମୁଁ ଯେତେ ଟଙ୍କା ଦେଇକି କିଣିଥିଲି ସେ ସାବୁନ ସେତିକି ଦିନ ମଧ୍ୟ ଯିବନି ସେ ସାବୁନଟି ମୋତେ ଭଲ ଲାଗୁନି